ଆମେ ଖାଏବାର୍ ଲାଗି ଆମର୍ ଘରେ ଆମେ ଯେନ୍ ବାସନ୍ ବ୍ୟବହାର୍ କରୁଚୁଁ ଇଟା ହଉଚେ ଥାଲିରେ ଭାତ୍ ଖାଉଚୁଁ ଗିନା ତାସ୍ନି ପ୍ଲେଟ୍ ଇମାନ୍କୁ ଆମେ ତୁନ୍ ଶାଗ୍ମାନେ ଖାଉଛୁଁ ସବ୍ଜି ଖାଉଛୁଁ ଆମର୍ ପରିବାର୍ରେ ଏବେ ଗୁଟେ ଗୁଟେ ଟ୍ରେ ସିଷ୍ଟମ୍ ହେଲାନ ଯେନ୍ତିକି ଗୁଟେଥି ସବୁ ଭାତ୍ ରଖ୍ବାର୍ ଜାଗା ବିଭିନ୍ନପ୍ରକାର୍ର ସବ୍ଜି ରଖ୍ବାର୍ ଜାଗା ସବୁ ସୁବିଧା ହେଲାନ ଗ୍ଲାସ୍ ବ୍ୟବହାର୍ କରୁଚୁଁ ପାଣି ପିଇବାର୍ ଲାଗି ଗଡ଼ୁ ବ୍ୟବହାର୍ କରୁଚୁଁ ପାଣି ଆଞ୍ଚବାର୍ ଲାଗି ମଗ୍ ବ୍ୟବହାର୍ କରୁଚୁଁ ଅଧିକା ପାଣି ଗ୍ଲାସ୍ରେ ରୁକିକିରି ପିଇବାର୍ ଲାଗେ ବହୁତ୍ ପ୍ରକାର୍ର ସାମଗ୍ରୀ ଏବେ ବାସନ୍କୁସନ୍ମାନେ ବିଭିନ୍ନପ୍ରକାରର ଆଗ କାଲର୍ ଅପେକ୍ଷା ଏବେ ବହୁତ୍ ସୁବିଧାରେ ରଖିକିରି ଆମର୍ ପରିବାର୍ ଚଲଉଛୁ ଆର୍ ବ୍ୟବହାର୍ କରୁଛୁ ଇଟା ଗୁଟେ ଖୁସିର୍ ଜିନିଷ୍ ଏ ଆଏଜ୍କାଏଲ୍ ସବୁ ପ୍ରକାର୍ର ସୁବିଧା ହେଇସାର୍ଲାନ ଆର୍ କୌଣସି ପରିବାର୍ରେ ଆମର୍ ବାସନ୍କୁୁସନ୍ର କୌଣସି ଅସୁବିଧା ନାଇଁନ